ଲକ୍ଷ୍ମୀ ପୂଜା ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଏହି ପର୍ବଟି ହୋଇଥାଏ ଆଶ୍ୱିନ ମାସ ଲାଷ୍ଟ କାର୍ତ୍ତିକ ଫାଷ୍ଟରେ ଏ ପୂଜା ହୁଏ ଢେଙ୍କାନାଳ ଜିଲ୍ଲାରେ ବହୁତ ଲୋକ ସବୁଆଡ଼ୁ ଆସନ୍ତି ଦେଖନ୍ତି ଏଠି ଦୋଳି ପଡ଼େ ତା'ପରେ ଯାତ୍ରା ହୁଏ ନାଚ ହୁଏ ଲୋକ ଶହସ୍ର ଲୋକ ଆସିକି ଦେଖନ୍ତି ଦେଖନ୍ତି ଏଠାରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ ଘରର ସୁଖ ଶାନ୍ତି ଧନ ଜନ ସବୁ ମାଡ଼ିବା ପାଇଁ ସବୁ ପରିବାର ସୁଖ ଶାନ୍ତି ହୁଏ ସେଥିପାଇଁ ବହୁ ଆଡ଼ମ୍ବରରେ ପାଳନ କରାଯାଏ ଯେଉଁ ମେଲଣ ହୁଏ ଏ ନାଚ ପଡ଼େ ସବୁ ଲୋକ ଦେଖି ଯାଆନ୍ତି ଦଶ ପନ୍ଦର ଦିନ ଖଣ୍ଡେ ମେଢ଼ ରହିଥାଏ ଗାଁ ପ୍ରୋସେସନ କରାଯାଏ ବାଜା ବାଜେ ଡିଜେ ବାଜେ ସବୁ ଭସାଣି ହୁଏ ଭସାଣି ହୋଇସାରିଲା ପରେ ଠାକୁରଙ୍କୁ ପକାଯାଏ